ପରିଦର୍ଶନ କରିବାର ମୋର ପ୍ରିୟ ସ୍ଥାନ ହେଉଛି ପୁରୀ ଜଗନ୍ନାଥ ମନ୍ଦିର କାହିଁକିନା ସେଠି ଆମର ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ ମା' ସୁଭଦ୍ରା ପୂଜା ପାଆନ୍ତି ସେଠି ଦେଖିବାକୁ ବହୁତ ଭଲଲାଗେ ବହୁତ କୋଟି କୋଟି ଭକ୍ତ ପ୍ରତିଦିନ ଆସନ୍ତି ପୁରୀ ଗୋଟିଏ ଏମିତି ତୀର୍ଥ ସ୍ଥାନ ଯେଉଁଠିକି ପାଦ ଦେଲେ ନିଜର ମାନେ ପବିତ୍ରତା ଅନୁଭବ କରିହୁଏ ଆଉ ସେଠି ସମୁଦ୍ର କୂଳ ରହିଛି ସେଠି ମଧ୍ୟ ବସିକି ନିଜର ମନକୁ ଶାନ୍ତି ଦେଇପାରିବେ ଯେଉଁଟାକି ଆମର ନରେନ୍ଦ୍ର ପୋଖରୀ ଅଛି ସେଠି ମଧ୍ୟ ଆମେ ବୁଲିକି ନିଜର ବୁଡ଼ ପକାଇକି ଆସିଥାଉ କାରଣ ପାପ ଧୋଇ ହୋଇଯାଇଥାଏ ବୋଲି ଗୋଟିଏ କଥା ଥାଏ ତା'ପରେ ସେହି ପୁରୀ ଗଲା ବାଟରେ ଆମର ରାସ୍ତାରେ କୋଣାର୍କ ମନ୍ଦିର ପଡ଼େ ରାମଚଣ୍ଡୀ ମା' ରାମଚଣ୍ଡୀ ଥାଆନ୍ତି ତାଙ୍କୁ ମଧ୍ୟ ଆମେ ଦେଖିଥାଉ ଆଉ ଯେଉଁଟାକି ବହୁତ ଭଲଲାଗିଥାଏ କୋଣାର୍କ ମନ୍ଦିରରେ କୌଣସି ଠାକୁର ନଥାନ୍ତି ତଥାପି ସେ କାରୁକାର୍ଯ୍ୟ ଦେଖିବାକୁ ବହୁତ ଭଲଲାଗେ ଆଉ ତେଣୁ ଆମେ ପୁରୀ ପରିଦର୍ଶନ କରିବାକୁ ମୋର ପୁରୀ ବହୁତ ଭଲଲାଗେ ପୁରୀ ଦାଣ୍ଡରେ ଚାଲିଲେ କିଣା କିଣି କଲେ ଦାଣ୍ଡଟା ଏତେ ବଡ଼ ଥାଏ ଯେ ସେଠି ମଧ୍ୟ ଚାଲିବାକୁ ଯିବା ଆସିବା କରିବାକୁ ବହୁତ ଭଲଲାଗେ ଆଉ ଏବେ ଯେଉଁ ପୁରୀର ବହୁତ ଭଲଲାଗେ ମୋର ସବୁ ବର୍ଷ ମୁଁ ପୁରୀ ଯାଏ ଏବଂ ତା'ର ଚତୁର୍ପାଶ୍ୱରେ ଏବେ ଯେଉଁ ପରିବର୍ତ୍ତନ ହୋଇଯାଇଛି ସରକାର ଯେଉଁ ଭଳିଆ ତାକୁ ପରିବର୍ତ୍ତନ କରିଦେଇଛନ୍ତି ଏବେ ତ ଦେଖିବାକୁ ସୁବିଧା ହେଉଛି କିନ୍ତୁ ଯିବାଟା ଟିକିଏ କଷ୍ଟ ହେଉଛି ଲାଇନ୍ରେ ଠିଆ ହୋଇ ଆମର ତ ଆଗରେ ଆମେ ଲାଇନ୍ରେ ଠିଆ ହେଉନଥିଲୁ କି କୁଆଡ଼େ ଯାଉନଥିଲୁ କିନ୍ତୁ ଏବେ ଯେଉଁ ଠିଆ ହୋଇକି ଯିବାଟା ଟିକିଏ କଷ୍ଟ ହେଉଛି ବୟସ ହେଲାଣି ତେଣୁ ପୁରୀଟା ମୋର ବହୁତ ଭଲ ପ୍ରିୟ ତୀର୍ଥସ୍ଥାନ ମୁଁ ସେଠି ଯିବାକୁ ଭଲପାଏ ଆଉ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ବହୁତ ଭଲପାଏ